ଭାରତୀୟ ସମାଜରେ ବିଭିନ୍ନ ପ୍ରକାର ଧର୍ମର ଲୋକ ଦେଖାଯାଆନ୍ତି ହିନ୍ଦୁ ହିନ୍ଦୁମାନେ ଦେବତା ଦିଅଁ ଦେବତା ପୂଜା ପାଠ ଗୀତା ଭାଗବତ ଏମିତି ବିଭିନ୍ନ ପ୍ରକାର ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ସେମାନେ ରାମନବମୀ ଅଷ୍ଟମୀ ପଣା ସଂକ୍ରାନ୍ତି ବିଭିନ୍ନ ପ୍ରକାର ପ୍ରତି ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ତାପରେ ମୁସଲମାନମାନେ ମୁସଲମାନ ମାନେ ଆମେ ହିନ୍ଦୁରେ ଗାଈ ଗୋରୁ ଆମେ ଗଗୋମାତା ବୋଲି ପୂଜା କରୁ କିନ୍ତୁ ମୁସଲମାନ ମାନେ ଗାଈ ଗୋରୁକୁ ଖାଇ ଖାଆନ୍ତି ସେମାନଙ୍କୁ ଆମ ଭଲ ଲାଗେ କିନ୍ତୁ ଆମେ କଣ ଗାଈ ଗୋରୁଙ୍କୁ ମା ବୋଲି ପୂଜା କରୁ ଖ୍ରୀଷ୍ଟିଆନ ମାନେ ଯୀଶୁଙ୍କୁ ପୂଜା କରନ୍ତି ଜୈନମାନେ ମହାବୀରିଙ୍କୁ ପୂଜା କରନ୍ତି ସବୁ ଧର୍ମର ଲୋକ ମାନଙ୍କଙ୍କ ମଧ୍ୟରେ ସମସ୍ତେ ଭାବୁ ଆମେ ଭାରତୀୟ କୌଣସି ଅସୁବିଧା ହେଲେ ମିଳିମିଶି ଆମେ ତାର ସାମ୍ନା କରିଥାଉ